ଆମର ସାଂସ୍କୃତିକ କଳା ହେଉଛି ଓଡ଼ିଶୀ ଯେମିତିକି ସେଥିରେ ତା କଷ୍ଟ୍ୟୁମଟା ଦେଖିବାକୁ ବହୁତ ସୁନ୍ଦର ଲୋକମାନେ ବି ଓଡ଼ିଶୀ ଓଡ଼ିଶୀ ପ୍ରୋଗ୍ରାମ ଯେଉଁଠି ହୁଏ ସେଠିକି ଲୋକଙ୍କର ବହୁତ ଭିଡ଼ ଜମି ଯାଏ ତ ଲୋକମାନେ ଓଡ଼ିଶୀ ଯେହେତୁ ଆମ ଭାଷା ଓଡ଼ିଆ ସେମାନେ ଓଡ଼ିଶୀ ନାଚ ଦେଖିବାକୁ ବହୁତ ଭଲ ପାଆନ୍ତି ତ ସେମାନେ ବି ବହୁତ ଓଡ଼ିଶୀ ନାଚ ଦେଖିକି ସେମାନେ ବହୁତ ମନୋରଞ୍ଜନ କରନ୍ତି ତାର କଷ୍ଟ୍ୟୁମ ତାର ମେକଅପ୍ ତା ସବୁ ଡିଜାଇନ ଦେଖିବାକୁ ବହୁତ ସୁନ୍ଦର ତ ଓଡ଼ିଶୀରେ ଆମେ